ରୋଷେଇ କରିବା ସଉକ ଭାବରେ ଗ୍ରହଣ କରିବା ପାଇଁ ଆମେ ଜଗି ବସିଥାଉ ମାଆ'ଙ୍କ ହାତରୁ ଡାଲି ଖଟା କିମ୍ବା ମାଂସ ଟିଏ ସେ କେତେବେଳେ ରୋଷେଇ କରିବେ ରୋଷେଇ ସାରିଲା ମାତ୍ରେ ଆମେ ସମସ୍ତେ ଏକା ସାଙ୍ଗରେ ବସି ଖିଆପିଆ କରିବୁ ସମସ୍ତେ ଏକାଠାରେ ବସି ଡାଇନିଂ ଉପରେ ଖିଆ କରିବା ଖିଆପିଆ କରିବା ସେଇଟା ହେଉଛି ଆମ ମନେକର ସବୁ ମାଆ'ଙ୍କର ରୋଷେଇ ସବୁଠାରୁ ମିଠା

ଏକା ସାଙ୍ଗରେ ବସି ସଉକ କରିବା ଖାଇବା ସମୟରେ ବାପା ଭାଇ ଭଉଣୀ ସମସ୍ତେ ଏକା ସାଙ୍ଗରେ ବସିକି ଖାଇବା କେତେ ଖୁସିର କଥା ମାଆ'ଙ୍କର ହାତ ରୋଷେଇ ସବୁଠାରୁ ମିଠା ଏକାଠି ବସି ଖାଇବାରେ ଅନେକ ମଜା ଥାଏ ମାଆ'ଙ୍କ ହାତ ରନ୍ଧା ହେଉଛି ସବୁଠାରୁ ବେଶୀ ମିଠା ମାଆ'ର ହାତ ରନ୍ଧା ସ୍ୱାଦ ଯିଏ ପାଇଛି ସେ ତା'କୁ କେବେ ଭୁଲି ପାରିବନି